ହ୍ୟାଲୋ

ହଁ

ହଁ ସରି ସାର୍ କଥାହମାଁ ସାର୍ଙ୍କ ସାଙ୍ଗେ ଆମର ଯିନ୍ ହେଡ଼୍ ସାର୍ ଅଛନ୍ ତାପରେ ସମସ୍ତେ ବସି କିରି ମିଟିଂ କର୍ମାଁ ତାପରେ ସବେ କାଣ ବୋଲୁଛନ୍ ଦେଖ୍ମାଁ ଜନେ ଚାହିଁଲେ ତ ନେଇଁ ହୋଇପାରେ ଆଉ ଦି ତିନ୍ ସପ୍ତାହରେ ଡା ଦୁଇଟା ତିନିଟା ପିରିୟଡ଼ ବି ଆମେ ଖେଳ ଲାଗି ରଖ୍ମାଁ ହଁ ପେରେଣ୍ଟସ୍ମାନଙ୍କୁ ବି ଡ଼ାକିକିରି ହଁ ହଁ ହଁ ହଁ ହଁ ସବ୍କେ ଦ୍ୱାରା ନେଇଁ ହୁଏ ହଉ ହଁ ଆନୁଆଲ୍ ଫଙ୍କସନ୍ ବି କର୍ବା ଲାଗି କଥା ହମାଁ ସବୁ ବର୍ଷ ଆନୁଆଲ୍ ଫଙ୍କସନ୍ ବି ହେବାର କଥା ହଁ ଠିକ୍ ଅଛି ହଁ ହଉ କଥା ହମାଁ ଠିକ୍ ଅଛି